ପଶୁପାଳନରେ ହିଁ ଏଠି ତ ବିଶେଷତଃ ଗୋରୁ ଗାଈଁ ପାଳନ କରାଯାଉଛି ଗୋରୁ ଗାଈକୁ ଦୁଧ ପାଇଁ ଆମେ ପାଳନ କରୁଛୁ ଆଉ ବଳଦକୁ ଚାଷ ପାଇଁ ଆମେ ପାଳନ କରୁଛୁ ଏବଂ ଯଦି ଇଏ ଆଉ ମେଣ୍ଢା ଛେଳି ଦୁଇଟା ଯାକ ପାଳନ ହେଉଛିି ଏଠି ସେମିତି କିଛି ଇଏ ନାହିଁ ଯଦି ଆମେ ସମସ୍ତ ଇଏ କରିବୁ ତ ମାଂସରେ ବି ଭଲ ଇଏ ଅଛି ଲାଭ ଜଣଙ୍କ ବ୍ୟବସାୟ ଛେଳି ଛେଳିପାଳନ ସେଇଥିରେ ସରକାରର ବି ସହାୟତା ଆସୁଛି ଆଉ ଗାଈଁ ପାଇଁ ଏତେ କିଛି ଆମର ଏଠି କିଛି ଏତେ ବଡ଼ ସୁବିଧା କିଛି ନାହିଁ ଛେଳିପାଳନଟା ଲାଭଜନକ ବ୍ୟବସାୟ ମୁଁ ଯାହା ଭାବୁଛି